ହ୍ୟାଲୋ ହଁ ଆଜ୍ଞା ଟିକେ କାମ ଥିଲା ବା ସେ ଟିକେ ଚିକେନ୍ ଟିକେ ଆଉ ମଟନ୍ ଟିକେ ସେ ଆଜି ଆସୁଛନ୍ତି ତ ଆମ ଘରକୁ ସେ ବନ୍ଧୁବାନ୍ଧବ ଟିକେ ପଠେଇଦେବେ କି ଏଇ ଚିକେନ୍ ଚାରି ପାଞ୍ଚ କେଜି ମଟନ୍ ଦୁଇ ତିନି କେଜି ଏମିତି ପଠେଇବେ ଆଉ କେତେ ପଇସା ରେଟ୍ଟା ରେଟ୍ଟା କେତେ ରେଟ୍ଟା ଭଲ ପକେଇବ ନା ଆଉ ଆଉ ଚିକେନ୍ଟା ଏତେ ରେଟ୍ ନଥିଲା ତ ଏ ନୂଆବର୍ଷକୁ ତ କମ ଥିଲା ଏବେ ସେ ଏତେ ହେଇଗଲା ହଁ ହଉ ହଉ ହେଲେ ଟିକିଏ ଭଲ ଜିନିଷ ଦେବେ ତ ହଁ ହଉ ହେଲେ ହେଲେ ମୁଁ ଆମ ପିଲାଟାକୁ ପଠଉଛି ହେଲା ଆପଣଙ୍କ ପାଖକୁ ହେଲା ଦୋକାନକୁ ହଁ ହଉ ମଟନ୍ ତିନି କେଜି ଖଣ୍ଡେ ଦେବେ କି ଅଢ଼େଇ ଦେଇଦେବେ ଆଉ ଖାସି କେଉଁଠି ଅଛିି କି ଆପଣ ଖାସି କାଟିବେ ବୁଲ୍ଟେ କାଟିକି ଦେଇଦେବେ ନହେଲେ ନାଇଁ ହଁ ହଁ ଓ ଏଇଟା ତିନି ତିନି ଦେଇଦିଅ ହଁ ଆଉ ପାଞ୍ଚ କେଜି ହଉ ମୁଁ ପଚାରେ କୋଉଙ୍କୁ ପଚାରିକିରି କହୁଛି ପଚାରିକି କହୁଛି ହେଲା ହଉ ମୁଁ ପଚାରିକି କହୁଛି ପଚାରିକି କହୁଛି ହଁ ହଁ